ଚାଷ ପାଇଁ ଜଳର ଉତ୍ସ ରହିଛି ସରକାରଙ୍କ ତରଫରୁ ଆମର ନାଳ କରାଯାଇଛି ବିଭିନ୍ନ ପ୍ରକାରର ଆଉ ଆମର ଯେଉଁ ଲେଦିମ ପଏଣ୍ଟ ମେସିନ ବସାଯାଇଛି ଆଉ ଜଳର ସୁବିଧା ମଧ୍ୟ କରାଯାଇଛି ଚାହିଦା ବିନା ଜଳ ଯେମିତି ଧର ବର୍ଷ ହୋଇଯାଉଛି ଆଉ ନଈ ପାଣି ଆସିଲେ ମ ବିନା ଇଏରେ ପାଣି ଜମିକୁ ମାଡ଼ି ଚାଲେ ପାଣି ପାଇଁ କୌଣସି ଅସୁବିଧା ହୁଏନାହିଁ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ସାହାଯ୍ୟ ସହଯୋଗ ରହିଛି ଏବଂ ସୁବିଧା ହେଉଛି ଆମର ଚାଷ କରିବାକୁ